ହ୍ୟାଲୋ ନମସ୍କାର କେମିତି ଅଛୁ ଭଲ ଅଛୁ ଆଉ ଘର ଲୋକ କ'ଣ କରୁଛନ୍ତି ଆଉ ବାପା ବୋଉ ଦେହ ଭଲ ଅଛି ତ ଆଉ ଭଣଜା ଭାଣିଜୀ ସବୁ ଭଲ ଅଛନ୍ତି ଆଉ କ'ଣ ପାଇଁ ଫୋନ୍ କରିଥିଲୁ

ହଁ ମୁଁ ଶୁଣିଛି ସେଇଟା କୁଆଡ଼େ ଭଲ ଜାଗା

ଆଉ କିଏ କିଏ ଯିବା ହଉ ଠିକ୍ ଅଛି ସମସ୍ତେ ଯିବା ବୁଲିବା ଭଲ ମଜା ହେବ ଆଉ ହଉ କେବେ କ'ଣ ବାହାରିବା କେତେ ଦିନ ପାଇଁ ଯିବା ହଉ ଠିକ୍ ଅଛି ଏଇ ମାସର ଦରମା ଆସି ନାହିଁ ତ ଦରମା ଆସିବ ଏକ ଦୁଇ ଆଡ଼କୁ ଆସିଲେ ତା'ପରେ ଯିବା ଫୋନ୍ କରିକି ଯିବା ଆଉ ଆଉ ସେ ପାଖାପାଖି ଆଉ କ'ଣ ସବୁ ଭଲ ଜାଗା ଅଛି ସବୁ ହଉ ଠିକ୍ ହଉ ଠିକ୍ ଅଛି ଦୁଇ ତିନି ବର୍ଷ ହେଲା ମୁଁ କୁଆଡ଼େ ଯାଇନି ସାଙ୍ଗ ହୋଇକି ଯିବା ସମସ୍ତେ ଭଲ ମଜା ହେବ ଦେଖିବା ଆଉ ହଉ ହଉ ରହିଲି ହଁ ହଉ ଠିକ୍ ଅଛି ଯେତେ ପଇସା ତୋତେ ଦରକାର ମୁଁ ନେଇକି ଯିବି ରହୁଛି

ହଉ ହଉ ହଉ ରହୁଛି